ଚାଷ କରିବା ପାଇଁ ଭଲ ଲାଗେ ହଳ ଯାହା ଦ୍ୱାରା ଗେଣ୍ଡୁ ଫୁଲ ଲଗାଇବା ପାଇଁ ଗେଣ୍ଡୁ ଫୁଲ ଉପାଦାନଟା ବହୁତ କମ୍ ଆମ ଆଖ ପାଖ ବା ଅଞ୍ଚଳରେ ଗେଣ୍ଡୁ ଫୁଲ ସ ଚାଷ କରିବାଟା ବହୁତ କମ୍ ଯାହା ଦ୍ୱାରା ଉପାଦାନଟା କମ୍ ଥାଏ ଆଉ ମତେ ମୁଁ ନିଜେ ମଧ୍ୟ କରିଛି ଚାଷ ଗେଣ୍ଡୁ ଫୁଲ ଚାଷ ଯାହାର ବହୁତ କିଛି ଉପାଦାନ ହୋଇଥାଏ ଯାହା ଦ୍ୱାରା ମୁଁ ନିଜେ ଘରେ ପୂଜା ମଧ୍ୟ କରେ ପ୍ଲସ ମୁଁ ବିକ୍ରି କରେ